ଆମେ ଭଲ ପ୍ରଜାତିର ଗାଈ କିଣିବାକୁ ହେଲେ ଆମେ ଗାଈଟା ବି ଭଲ ହୋଇଥିବ ଡେଙ୍ଗା ଉଚ୍ଚା ଥିବ ହୃଷ୍ଟପୁଷ୍ଟ ଥିବ ଭଲ ଚଲାବୁଲା କରିପାରୁଥିବ କି ଭଲ ଦେଖୁଥିବ ଦେଖା କରୁଥିବ ଚଲାବୁଲା ବୁଲି ବୁଲି ଆସିକି ଚରିପାରୁଥିବ ସେମିତି ଗାଈ ଆମେ ପସନ୍ଦ କରୁ ଆମେ ଯାହା କଲେ ବି ପସନ୍ଦ କରୁ ଆମେ ଚିହ୍ନିବା ଦ୍ୱାରା ଆମେ ପଶୁ ଡାକ୍ତର ସହାୟତା ନେଇଥାଉ ଆମେ ତାଙ୍କ ଠାରୁ ଗାଈ କି ବଳଦ ତାଙ୍କ ବିଷୟରେ ତାଙ୍କ ଠାରୁ ଭଲମନ୍ଦ ଆମେ ପରାମର୍ଶ ପାଇବା ପରେ ଆମେ ସେ ଜିନିଷକୁ ଇଏ କରିଥାଉ